ହଁ ମୁଁ କମ୍ପ୍ୟୁଟର୍ ବହୁତ ଉପକରଣକୁ ବ୍ୟବହାର କରିଛି ସେଥିମଧ୍ୟରୁ ଯେତେବେଳେ ଆମ ଓଡ଼ିଆ ଭାଷାକୁ ଆମେ ଦେଖନ୍ତୁ ଯେପରିକି ଆମେ କମ୍ପ୍ୟୁଟରରେ କିଛି ଡାଟାକୁ ସଂଗ୍ରହ କରିବା ସେଥିରେ ଆମକୁ କିଛି ଡେଟାକୁ ଲେଖିବାକୁ ହେଲେ ତାହା ଇଂରାଜୀରେ ଟାଇପ୍ କରିବାକୁ ପଡ଼େ କିନ୍ତୁ ଓଡ଼ିଆ ଭାଷାକୁ ଯଦି ଆମେ କମ୍ପ୍ୟୁଟରରେ ଟାଇପ୍ କରିବା ସେଥିପାଇଁ ଆମକୁ ଗୋଟିଏ ସ୍ୱତନ୍ତ୍ର ଆପ୍ସର ଆବଶ୍ୟକତା ପଡ଼ିଥାଏ ଯାହାକୁ ପ୍ରତିଲିପି ଆପ୍ସ୍ ବୋଲିକରି ଓଡ଼ିଆ ଆପ୍ସ୍ ବୋଲିକରି କୁହାଯାଏ ଯାହା ଫଳରେ ଆମେ କ'ଣ କରିପାରିବା କି ଶୀଘ୍ର ଓଡ଼ିଆ ଶବ୍ଦଗୁଡ଼ିକୁ ତାହାକୁ ସମ୍ପୂର୍ଣ୍ଣ ଭାବରେ କମ୍ପ୍ୟୁଟରରେ ଲେଖି ପାରିବା ଆହୁରି ମଧ୍ୟ ଆମର ପ୍ରତିଲିପି ଗୁଡ଼ିକରେ ଗୋଟିଏ ଆପ୍ସ୍ ଅଛି ଯାହା ସାହାଯ୍ୟରେ ଆମେ ବହୁତ ଗୁଡ଼ିଏ ଭାଷାକୁ ଶୁଣିପାରିବା ଏବଂ ଓଡ଼ିଆକୁ ଆମେମାନେ ଜାଣିପାରିବା